ହ୍ୟାଲୋ ଆପଣ ସ୍ଵିଗିରୁ କହୁଛନ୍ତି ଆଜ୍ଞା ମୋତେ ଗୋଟେ ବହୁତ ଆକାରର ଖାଇବା ଆପଣଙ୍କଠୁ ଅର୍ଡ଼ର୍ କରିବାର ଥିଲା ଆଜି ଆମ ଘରେ ଗୋଟେ ପାଟିଟେ ଆମେ ରଖିଛୁ ତ ସେଠି ଯୋଗୁଁ ଆଜ୍ଞା ହଁ ହଁ ମୋତେ ଆପଣ ଏଇ ଯେଉଁ ଥମସ୍ ଅପ୍ ଗୋଟେ ପେଟି ଦେଇପାରିବେ ଆଉ ପପ୍କର୍ଣ୍ଣ ମୋତେ ଆପଣ ଦେଇ ଦେବେ ପାଖାପାଖି କି ଦୁଇ ପେଟି ବା ଦୁଇଟା ଯେଉଁ ଥିବ ବଡ଼ ବଡ଼ ବାଲା ସେଇଥିରୁ ଦେଇ ଦିଅନ୍ତେ ଆଉ ଥମସ୍ ଅପ୍ ଦେଲେ ତ ଆଉ ଆପଣ ପିଜ୍ଜା ପଠାଇ ଦିଅନ୍ତୁ ଆଜ୍ଞା ପାଖାପାଖି ପନ୍ଦରଟା କୋଡ଼ିଏଟା ଆପଣ ପଠାଇ ଦେଲେ ଟିକେ ଆମେ ଉପକୃତ ହୁଅନ୍ତୁ କାରଣ ବହୁତ ଲୋକ ଅଛନ୍ତି ନାଁ ଖାଇବାକୁ ପିଜ୍ଜା ସହିତ ଗୋଟେ ଗୋଟେ ଫ୍ରେଞ୍ଚ୍ ଫ୍ରାଇଜ୍ ବି ପଠାଇ ଦେଇଥିବେ କୋଡ଼ିଏଟା ଆଜ୍ଞା ଏତିକି ପଠାଇ ଦିଅନ୍ତୁ ଆଜ୍ଞା ହଉ ରଖିଲି